ଆଉ ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଏମତି ବହୁତ ରାଜନୀତିକମାନେ ଅଛନ୍ତି ରା ନବୀନ ପଟ୍ଟନାୟକ ଯେ କି ଆମର ମୁଖ୍ୟମନ୍ତ୍ରୀ ଯିଏ ଅଛନ୍ତି ତାଙ୍କେ ହଁ କାମଦାମ ତ ଯାହା କରୁଛନ୍ତି ରାସ୍ତାଘାଟ ଯାହା କେଉଁଟୁ ଗାଁ ଗହଳିମାନଙ୍କୁ ଆଉ କ'ଣ ସେଇ ରାସ୍ତାଘାଟ ପାଣି ସୁବିଧା ଏମତି ତ କରଦେଇ ଥାଉଛନ୍ତି ସବୁ କରୁଛନ୍ତି ରାଜନୀତିକମାନେ ଯିଏ ଅଛନ୍ତି ଭଲ କାମ କରନ୍ତୁ ଆଉ କ'ଣ ସବୁ ଏମତି କାମ ତ କରନ୍ତି ଆମର ଯେମତିକି ରାଜନୈତିକି ବିଷୟରେ ରାଜନୀତିକମାନେ ଏବେ ତାଙ୍କେ ଭୋଟ୍ ଦେଲାବେଳକୁ ବହୁତ ଏମିତି କାମ ବି କରିଛନ୍ତି ବି ବହୁତ ଆମର ଯେମତିକି ଚାଉଳ ଦେଉଛନ୍ତି ଟଙ୍କାକିଆ ଚାଉଳ ତାପରେ ସୁବିଧା ସରକାର ସୁବିଧା ଯାହା କରୁଛନ୍ତି ଆମକୁ ଯେ କି ମୁଖ୍ୟମନ୍ତ୍ରୀ ତାଙ୍କେ ସବୁ ଆମର ସେ ସେବା ଗୁଡ଼ିକ ଯାହା ଆମେ ଯାହା ଅଛି ତାହା ତ ପାଉଛୁ ଆଉ